ହଁ କୁହନ୍ତୁ

ଇଟା ଖଟା ମୁଣ୍ଡା ହଁ ମୋର ଗୁଟେ ଛୁଟି ନେବାର୍ ଅଛେ ହଁ ଅର୍ଜେଣ୍ଟ କାମ୍ ମୋର୍ ବହୁତ୍ ଅଛେ ଗୁଟେ ଛୁଆକେ ହସ୍ପିଟାଲ୍ ନେବାର୍ ଅଛେ ମୋତେ ନିହାତି ଦରକାର୍ ଗୁଟେ ଛୁଟି ନେବାର୍ ଅଛେ ଛୁଆକୁ ହସ୍ପିଟାଲ୍ ନେବାର୍ ଅଛେ ବଡ଼ ତା'ର୍ ରୋଗ ଟିକେ ଯଦି ତା'ର୍ ନେଲେ ଯାଇ ମତେ ଚଲେ ତ ପରୀକ୍ଷା ଦେଇ ପାର୍ବା ହେଲେ କେ ତାକେ ତ ନି ନେଲେ ହସ୍ପିଟାଲ୍ ତ ନି ହେଇପାରେ ବେଲେ କେନ୍ତା କର୍ମା କହୁନ୍ ଆପଣ ନି ହେଲେ ନି ଚଲେ ଯେ ହଁ ଟିକେ ଚେଷ୍ଟା କରୁନ୍ ଟିକେ ଦେଉନ୍ ଟିକେ ଯେନ୍ତା କର୍ଲେ ବି ହଁ ତା'ର୍ ପରୀକ୍ଷା ଥିଲେ ବି ତ ଦେଇପାର୍ବା ହେଲେ ପରୀକ୍ଷା ଆଜ୍ଞା ତା'ର୍ ଯଦି ଦେହ ଭଲ୍ ହେଉଥିବା ବେଲେ ତା'ର୍ ପରୀକ୍ଷା ହେଲେ ଦେଇପାର୍ବା ହଁ ନେବେ ହସ୍ପିଟାଲ୍ କି ନେଇକିରି ଡ଼ାକ୍ତର ନା ଦେଖେଇକିରି ହଁ ଟିକେ ଚେଷ୍ଟା କରୁନ୍ ହଁ ଚେଷ୍ଟା କରୁନ୍ ଟିକେ ଛୁଟି ଛୁଟି ଦେଉନ୍ ହଁ ଆଜ୍ଞା ଠିକ୍ ଅଛେ ଦେଲେ ଟିକେ ଛୁଟି ଟିକେ ଦେଲେ ନା ନାଇ ହଁ ନେଇକି ଦେଖିଦୁଖା କି ଆନ୍ଲେ ତା'ର ପରିକ୍ଷା ରିଜଲ୍ଟ ବି ଭଲ୍ ବାହାରି ପାର୍ବା

ଦେଖେଇକରି ଆମେ ଆନ୍ମୁ

ହଁ କାଏଁଯେ କି ଦେଖେଇକରି ଆନ୍ମି ବେଲେ ଟିକେ ଭଲ୍ ହେବା

ହ୍ୟାଲୋ ଠିକ୍ ଅଛେ ହଁ ହଁ ରଖୁଛି